ଆମେ ଯେମିତି ଦୌଡ଼ୁଛନ୍ତି ଆମର ଦକ୍ଷ ଯେତିକି ଆମର ଟେକ୍ନୋଲୋଜି ମେନ ଦୌଡ଼ିବାରେ ଟେକ୍ନୋଲୋଜି ବ୍ୟବହାର କରିଥାଉ କାରଣ ମୁଁ ୟୁଟ୍ୟୁବ୍ରୁ ଯେତେ ଜିନିଷ ଦେଖିଛି ୟୁଟ୍ୟୁବ୍ରୁ ୟୁଟ୍ୟୁବ୍ ବହୁତ ଜିନିଷ ଶିଖିଛି ୟୁଟ୍ୟୁବ୍ରୁ ଦୌଡ଼ିବା ଦୌଡ଼ିବାର କେମିତି ପ୍ରୋସେସ୍ ଅଛି କେମିତି ଧାଇଁଲେ କେମିତି ଇଏ ହେବ ଶରୀର ଠିକ୍ ରହିବ କେମିତି ଷ୍ଟେପ୍ ପକାଯାଏ ଆଉ କେମିତି ଦୌଡ଼ା ଷ୍ଟେପ୍ ବହୁତ୍ ପରା ଜଣା ପଡ଼ିଥାଏ ୟୁଟ୍ୟୁବ୍ରୁ ଓ ଘଣ୍ଟା ଖାସ୍ କରି ଆମର ଯେଉଁ ଇଲୋକ୍ଟ୍ରନିକ୍ ଘଣ୍ଟା ଅଛି ସେ ଘଣ୍ଟାରେ କେତେ ରନିଂ କଲେ କେତେ ଷ୍ଟେପ୍ ଚାଲିଲେ କେତେ ଷ୍ଟେପ୍ ପଛକୁ ଆସିଲେ ଏସବୁ ଧରା ପଡ଼ିଥାଏ ସେ ଟେକ୍ନୋଲୋଜିରୁ ବା ଓ ଦୌଡ଼ିବା ଦ୍ଵାରା ଆମର ଯେଉଁ ଦେହର ଯେଉଁ ଯେତିକି ମଳି ଥାଏ ମଳି ଥାଏ ସେ ମଳି ଗୁଡ଼ିକ ଆମ ଝାଳରେ ସେଇଟା ବାହାରି ପଡ଼ିଥାଏ ଝାଳରେ ବାହାରି ପଡ଼ିଥାଏ କାରଣ ଏହାର କାହିଁକି ନା ଦିନ ଆମେ ସବୁବେଳେ ଧାଇଁଲେ ଆମର ଦୈନିକ ଦୈନିକ ସ୍ଥିତି ସେହି ହେଇଥାଏ ଆମେ ଧାଇଁବା ଦ୍ଵାରା ଆମ ଶରୀର ବି ଠିକ୍ ରହିଥାଏ ଓ ଦୌଡ଼ିବା କାରଣ ଏହା କି ଯେ ଟେକ୍ନୋଲୋଜି ଆଜିକାଲି ଟେକ୍ନୋଲୋଜି ମୁଁ ୟୁଟ୍ୟୁବ୍ରୁ ହିଁ ସବୁ ଦୌଡ଼ିବା ଶିଖିଛି ଜି ପି ଏସ୍ ଯେବେ ବି ମୁଁ ଦୌଡ଼ିବାକୁ ଯାଏ ହାତରେ ଘଡ଼ି ଲଗେଇ ଦିଏ ତାପରେ ରନିଂ କରି କରି କରିକରି କରି ଚାଲେ ତା'ପରେ ଲାଷ୍ଟ୍କୁ ଦେଖେ ଯେ ହଁ ମୁଁ କେତେ ସେକେଣ୍ଡ କେତେ ମିନିଟ୍ ଧାଇଁଲି କେତେ ଷ୍ଟେପ୍ ଚାଲିଲି ଏସବୁ ହିଁ ତାର ବି ଜଣା ପଡ଼ିଥାଏ ସେଥିପାଇଁ ଆପଣ କୌଣସି ଦିନକୁ ଦିନ ଦୌଡ଼ିଲେ ସେଇ ଘଣ୍ଟାରୁ ଜଣା ପଡ଼ିଥାଏ ତେଣୁ ଆମେ ଦୌଡ଼ିବା ଦ୍ଵାରା ଆମ ସ୍ଵାସ୍ଥ୍ୟ ସବୁ କିଛି ଭଲ ରହିଥାଏ ଆମେ ସକାଳୁ ଉଠିବା ପରେ ଆମେ ମାଇଣ୍ଡ୍ଟି ଦୌଡ଼ିଲେ ଆମ ମାଇଣ୍ଡ୍ ଠିକ୍ ରହିଥାଏ ଆଉ ଆମେ ଯେଉଁ କାମ କରୁ ସେଇଟା ବି ଠିକ୍ ହେଇ ଚାଲିଥାଏ ସେଥିପାଇଁ ସକାଳୁ ଉଠି ଦୌଡ଼ିବା ବହୁତ ଜରୁରୀ ହୋଇଥାଏ ଦକ୍ଷତା ହେଉଛି ଇଲେକ୍ଟ୍ରିକ୍ ଆଜିକାଲି ଇଲୋକ୍ଟ୍ରନିକ୍ ଅଛି ଆମେ ଶିଖିପାରୁନୁ ନୂଆ ନୂଆ ଜିନିଷ ବି କେମିତି ଥାଏ କେମିତି ନୂଆ ନୂଆ ଶିଖିଥାଉ ତେଣୁ ଆମେ ଇଲୋକ୍ଟ୍ରନିକ୍କୁ ବ୍ୟବହାର କରି ଦୌଡ଼ିବା ବହୁତ୍ ଜରୁରୀ ଅଟେ